ଆମେ ବନ୍ଧରେ ମାଛ ମାଛ ଚାଷ କରିଥାଉଁ ମାଛ ଚାଷ କଲା ପରେ ତାକୁ ଖାଦ୍ୟ ଦିଆଯାଏ ଖାଦ୍ୟ ଦେଲା ପରେ ପାଣି କିଛି ଏମିତି ଖାଦ୍ୟ ଅଛି ପାଣିକୁ ଦୂଷିତ କରିଦିଏ ଦୂଷିତ କଲା ପରେ ପରେ ମାଛ ସେଟା ଖାଇକୁ ଖାଇକି ଖାଇସାରିଲା ପରେ ମାଛ ତାକୁ କିଛି ସମୟ ଗଲା ପରେ ମାଛ ତାକୁ ଝାଡ଼ା କରେ ଝାଡ଼ା କରିସାରିଲା ପରେ ବନ୍ଧର ପାଣି ଦୂଷିତ ହୋଇଥାଏ ଆଉ ବହୁତ ପାଣି ମ ଦୂଷିତ ହେଲା ପରେ ଆମେ ଗାଧେଇଥାଉ ଗାଧେଇଲା ପରେ ଗାଧେଇ ସାରିଲା ପରେ ଆମେ ଆମ ଦେହରେ ଚର୍ମ ରୋଗ ବି ହୋଇଥାଏ ଖୁଚିରି ହୋଇଥାଏ ଆଉ ବି ଆମର ଏରା ବହୁତ କିଛି ହେଇଥାଏ ଆମ ସହିତ ବେମାରମାନୋନ ବି ହୋଇଥାଏ

କିଛି ମଇଳା ବି ଆମେ କାଢ଼ିଥାଉ ସେଥିରୁ ଜାଲିରେ ଜାଲ ଯେତେବେଲେ ବନ୍ଧରେ ପକାଉ ଜାଲରେ ମାଛ ମାରିଲା ପରେ ଜାଲ ଟାଣିଲା ପରେ ତଲର କାଦୁଅ ଅଂଶର ଯୋଉ ପାଣି ଥାଏ ସେ କାଦୁଅ ଅଂଶର ପାଣିରେ ଗୁଲି ହୋଇଯାଏ ପାଣିଟା ମଇରା ହୋଇଯାଏ ସେ ପାଣି ଗାଧିକି ଲୋକମାନେ ବହୁତ ହୋଇଥାନ୍ତି ଆଉ ଜଲ ମାନେ ପ୍ରଦୂଷଣ କାରଣରୁ ବର୍ଷଗୁଡ଼ିକରେ ଲୋକ ଡ଼ାଇଁରିଆ ବେମାର ହୋଇଥାଏ କିଛି ବର୍ଷ ଡ଼ାଇରିଆ ବେମାର ହୋଇ ହୋଇଥିଲା ଆଉ ହେଉଛି ବି ସେଥିପାଇଁ ଆମେ ଯଦି ମାଛ ଚାଷ କରିବା ମାଛ ଚାଷ କରିଲେ ସେପାରେଟ୍ ଗୋଟେ ବନ୍ଧ ନେଇକି ସେଥିରେ ଯେକୌଣସି ବ୍ୟକ୍ତି ସେଠାରେ ଗାଧଉଥିବେ ସେମିତି ଗୁଟେ ସେ ପୋଖରୀରେ ଆମେ ମାଛ ଛାଡ଼ିବା କଥା ଆଉ ଯେଉଁ ପୋଖରୀରେ ଲୋକମାନେ ଗାଧଉଛନ୍ତି ସେ ପୋଖରୀରେ ମାନେ ମାଛ ଛାଡ଼ିବା ମାଛ ଛଡ଼ା ବନ୍ଦ କରିବା ନିହାତି ଜରୁରୀ